ହଁ ଯିବା ତ ଚାନ୍ଦିପୁର ତ ସବୁବେଳେ ଯାଉଛେ କ'ଣ ଯିବୁ ଦେଖିବା କାଲିକି ଯଦି ହୁଏ ନହେଲେ ଯିବା ଆଉ କାଲି ଘରେ କେଉଁଥିଲେ ବି ଯିବେ ବୋଲି ଦେଖିବା ଯିବା ହଁ ପାନ୍ଥନିବାସରେ ରହିବା ହଁ ସେଇ ଭଲ ହୋଟେଲ ଗୋଟେ ନେଇନେ ରହିଯିବା ରହିକି ଫିଷ୍ଟ ଫିଷ୍ଟ ଦିନରେ କରିବା ରାତିରେ ହୋଟେଲର ଖାଇବା ଖାଇ ଖୁଆକି ତା'ପରଦିନ ଆସିବା ଏଗାରଟା ବାରଟା ବେଳକୁ ଆଉ ମଟନ୍ ନେବା ଚିକେନ୍ ବି ନେବା ମାଛ ନେବା ଆଉ ଦେଖିକି ଯିଏ ଯାହା ଖାଇବା କରିବା ଆଉ ଚାନ୍ଦିପୁରର ସି ବିଚ୍ ବୁଲିବା ଆଉ ଦେଖି ବଲାମଗଡ଼ି ଆଡ଼େ ଯିବା ବୁଲି ବୁଲାକି ଦୁଇ ଦିନ ଏନ୍ଜୟ କରିକି ଆସିବା ଆଉ ହଁ ସେଠି ବୁଲା ବୁଲି କରିବେ ଛୁଆ ସବୁ ଏନ୍ଜୟ କରିବେ ବିଭିନ୍ନପ୍ରକାରର ଖାଇବା ଅଛି ଛୁଆ ଖାଇବେ ଖାଇକି ଏଇତ ଯୋ ରୋଷେଇ କରିବା ଖାଇବେ ବୁଲିବେ ଦେଖିବା ଦୁଇଟା ତିନିଟା ଗାଡ଼ିର ଯିବା ତଥାପି ହଁ ହଁ କାର୍ ନ ନେଲେ ଯିବା କେମିତି ଯାଇଁକି ସେଠି ତ ଫେର ହେଉଛି ଦୁଇଦିନ ରହିବା ମାନେ ଏ ତା'ର ଇଏ କରିକି ଆସତେ ହବନା ଆଉ ଖାଇ ଖୁଆକି ବୁଲିକି ଏ ହଁ ଅଧିକା ଯିବାନି ଖର୍ଚ୍ଚଟା ବଢ଼ି ଯିବ ଆଉ ଅଧିକା ଯିବା ଅଧିକା ଗଲେ ଖର୍ଚ୍ଚଟା ବଢ଼ିବନା ଖାଲି ଯିବା ଏ ହଁ ହଉ ହଉ ରୋଜଗାର କଲାବେଳକୁ ଜଣାପଡ଼ିବ ରୋଜଗାରଟା ହେଲେ ତ ଖର୍ଚ୍ଚ ଆଉ ସେଠୁ ବୁଲିକି ଆସିଲା ପରେ ଛୁଆମାନେ ଯେଉଁ ଯିବେ ତାଙ୍କୁ କଇତେ ହବ ଯେ ଚାନ୍ଦିପୁର ଯାଇଥିଲ ଏହାର ଅନୁଭୁତିରେ ଗୋଟେ ତୁମ ଚିଠି ଲେଖ ସାଙ୍ଗ କତିକି କି ଗୋଟେ ବାହାରେ ତୋ କାକା ଅଛି ତୋ କାକା କତିକି ଗୋଟେ ଚିଠି ଲେଖ ଚାନ୍ଦିପୁରର କ'ଣ ଅନୁଭୂତି କଲୁ ତା'ବିଷୟରେ ଗୋଟିଏ ପ୍ରବନ୍ଧ ଲେଖିବାକୁ କହିବ କାରଣ ଛୁଆମାନେ ବୁଲିକି ଆସିବେ ତା'ପରେ ହେଉଛି ତାଙ୍କୁ କେମିତି କାଟିଲେ ଚାନ୍ଦିପୁରର ସରସ୍ୱତୀ ପୂଜା ପରେ ଚାନ୍ଦିପୁର ବୁଲିବାକୁ ଯାଇଥିଲୁ କେଉଁଭଳିଆ କାଟିଲୁ କ'ଣ କଲୁ ଗୋଟେ ଦରଖାସ୍ତ ମାନେ ଇଏ ଲେଖେ ଚିଠି ଲେଖେ ତୋ କାକା କତିକି ଲେଖିବେ ତୁମ ବି ତୁମ ଛୁଆକୁ କହିବ ଭଲିକି ଦେଖିବୁ ଭଲିକି ବୁଲିବୁ ତା'ପରେ ହେଉଛୁ କ'ଣ କଲା ନକଲା ଜଣାପଡ଼ିବ

ହଁ ରୋଷେଇଆ ତା'ର ନେବ ପରିବା କାଟିବା ପାଇଁ ନେବ ହାଣ୍ଡି କଡ଼ା ନେବ ଆଉ ଆମର ଖାଲି ଗ୍ୟାସ୍ ଟାଙ୍କି ନେବା ମାଛ ମାଂସ ଏଗୁଡ଼ା ଯାହା କିଣିବା କଥା କିଣିବା ନାଁ ସବୁ ଏଇଠୁ ବାଲେଶ୍ୱରରୁ ନେଇଯିବା ସେଠି ଖାଲି ଗଲେ ଆମର ରୋଷେଇବାସ ଷ୍ଟାର୍ଟ ହବ ଖାଇବା ଖାଇ ଖୁଆକି ରାତିର ହେଉଛି ରହିବା ଗୋଟେ ପୁରବି ମାନେ ପୁରବି ହୋଟେଲ ଅଛି ମୋର ଚିହ୍ନା ପରିଚୟ ସାଙ୍ଗ ହୋଟେଲ ତା'କତିର ରହିବା ଖାଇବା ଖାଇ ଖୁଆକି ରାତିରେ ରେଷ୍ଟ ନେଲେ ଦିନରେ ଛୁଆମାନେ ବୁଲିବେ ବଲାମଗଡ଼ି ଯିବେ ଚାନ୍ଦିପୁର ପାଖ ଆଖପାଖର ସବୁ ଡିଫେନ୍ସ ଭିତରେ ବୁଲିକି ଦେଖା ଦେଖି କରିବେ ଦେଖା ଦେଖି କଲା ପରେ ତା'ପରଦିନ ଏ ଦଶଟା ଏଗାରଟା ବେଳକୁ ପଳାଇ ଆସିବା ଆଉ କାଲି ସେଇ ଦୁଇଟା ଦିନ ଦୁଇଟା ଅଢ଼େଇଟା ସୁଦ୍ଧା ବାହାରିବା ବାହରିକି ଯିବା ଯାଇଁକି ବୁଲିବା ସେଟି ଯିବେ ସେଟି ସବୁ ସବୁ ରାଧା କୃଷ୍ଣ ମନ୍ଦିର ଫନ୍ଦିର ଅଛି ଇଏ କରଚି

ରହିକି ତା'ପରେ ହଁ ହଁ କାଲି ଦୁଇଟାବେଳକୁ ବାହାରିବା ରହୁଛି